ହଁ ମୁଁ ଗେମ୍ ତ ଖେଳିନି କିନ୍ତୁ ହକି ବିଷୟରେ ମୁଁ ଜାଣିଛି ଆଉ ଭିଡ଼ିଓରେ ଦେଖିଛି ହକି ବିଷୟରେ ପ୍ରେମଚାନ୍ଦ କିପରି ଯାଦୁ ଛଡ଼ିଥିଲେ ଏବଂ ପ୍ରେମଚାନ୍ଦ କିପରି ୱାଲ୍ଡ଼୍ କପ୍ରେ ବିଦ୍ୟା ପୁରସ୍କୃତ ହେଇଥିଲେ ଆଉ ତାଙ୍କ ବିଷୟରେ ମୁଁ ଜାଣିଛି ବାସ୍ତବିକ ଯଦି ହକି କଥା ଆମେ ଚିନ୍ତା କରିବା ତାହେଲେ ମୁଁ ଭାବୁଛି ଯାହାକୁ ଆମର ଗାଁ ଗହଳିରେ ଯେଉଁଟା ଖର୍ଶି ଖେଳ ବୋଲି ଗୁଟେ ଗୋବରକୁ ଧରିକିରି ଗୋଟେ ବାଡ଼ିରେ ତାକୁ ଖେଳନ୍ତି ସେଇଟାରୁ ଆରମ୍ଭ ହେଇଛି ବୋଧେ ହକି ବୋଲିକି ମୁଁ ଭାବେ ଆଉ ପୃଥିବୀରେ ତାଙ୍କ ପରି ଖେଳାଳି ପ୍ରେମଚାନ୍ଦ ପରି ଖେଳାଳି ଆଉ ବିରଳ ଥିଲେ ଯାହାଦ୍ୱାରା କି ଆମର ପ୍ରେମଚାନ୍ଦ ଯଦି ହକି ଷ୍ଟିକ୍ ଧରିବେ ତାହେଲେ ସେ ନିଶ୍ଚିନ୍ତ ଭାବରେ ଜୟଯୁକ୍ତ ହେବେ କେବେ ହାର୍ବାର କୋଶ୍ଚିନ୍ ପ୍ରଶ୍ନ ନଥିଲା ସିଏ ଆଗକୁ ଆଗକୁ ମାଡ଼ି ଯାଉଥିଲେ ଏବଂ ତାଙ୍କଠାରୁ ପ୍ରେରଣା ପାଉଥିଲେ ଯୁବଗୋଷ୍ଠି ଏବଂ ଆଜି ମଧ୍ୟ ଆମର ବିଭିନ୍ନ ରାଜ୍ୟରେ ବିହାରରେ ଏବଂ ଓଡ଼ିଶାରେ ଉତ୍ତରପଦରେ ବିଭିନ୍ନ ରାଜ୍ୟରେ ହକିର ଚାହିଦା ବଢ଼ିଛି ଏବଂ ବିଦ୍ୟାଳୟ ମାନଙ୍କରେ ହକିର ତ ମାନେ ଖେଳ ଖେଳୁଛନ୍ତି ପ୍ରତିଯୋଗିତା ମାନେ ଆନ୍ତର୍ଜାତିକ ପ୍ରତିଯୋଗିତାମାନେ ମଧ୍ୟ କରାହେଉଛି ଜାତୀୟ ପ୍ରତିଯୋଗିତା କରାହେଉଛି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା କରାହେଉଛି ଏବଂ ତାକୁ ପ୍ରଶ୍ ପ୍ରଶାସନ ଦେବା ପାଇଁ ପ୍ରମୋଟ୍ କରିବା ପାଇଁ ଆଉ ହକିକୁ କିପରି ଆଗକୁ ନେବା ପାଇଁ ଓଡ଼ିଶା ସରକାର ମଧ୍ୟ ତାକୁ ତତ୍ପରତ ଚେଷ୍ଟା କରିଛନ୍ତି ସବୁବେଳେ ଏବଂ ତାପାଇଁ ଗୋଟେ ଷ୍ଟାଡିଅମ୍ ମଧ୍ୟ ତିଆରି କରିଛନ୍ତି ସୁନ୍ଦରଗଡ଼ରେ ଯାହାବି ହଉ ହକି ହେଉଛି ଆମର ପ୍ରିୟ ଖେଳ ଯେଉଁଟାକି ମୁଁ ଭିଡ଼ିଓ ଗେମ୍ରେ ମଧ୍ୟ ହକିର ଦେଖିଛି ଆଉ ଏଇଟା ପ୍ରେମଚାନ୍ଦଙ୍କର ଜୀବନୀରେ ହକିର ଆଧାରିତ ଏବଂ ସେ ଶ୍ରେଷ୍ଠ ଖେଲାଲି ଭାବରେ ଆମର ୱାଲ୍ଡ଼୍ କପ୍ରେ ମଧ୍ୟ ବିଜେତା ହେଇଥିଲେ ଏଣୁ ହକି ହିଁ ସବୁଠାରୁ ବେଷ୍ଟ୍ ଖେଳ ବୋଲି ମୁଁ ମନେ କରେ